କନ୍ଧମାଳ ଏକ ଆଦିବାସୀ ବହୁଳ ଜିଲ୍ଲା ଏଠାରେ ସୁନ୍ଦର ପରିବେଶ ଜଙ୍ଗଲ ପାହାଡ଼ ଝରଣାରେ ପରିପୂର୍ଣ ଦାରିଙ୍ଗବାଡ଼ି କୁ ଦ୍ୱିତୀୟ କାଶ୍ମୀର ବୋଲି କୁହାଯାଏ ଶୀତଦିନରେ ଏଠାକୁ ଏନେକ ପର୍ଯ୍ୟଟକ ମାନେ ବୁଲିବାକୁ ଆସନ୍ତି ଏହାର ମଜା ନିଅନ୍ତି ବାହାରୁ ଲୋକମାନେ ଆସିଲେ ଆମ ଜିଲ୍ଲାର ଉନ୍ନତି ହୋଇଥାଏ ସେମାନେ ଆସିଲେ ଲଜରେ ରୁହନ୍ତି ଲଜରେ ରହିବା ଦ୍ୱାରା ଲଜ୍ ମାଲିକର ଲାଭ ହୋଇଥାଏ ସେମାନେ ହୋଟେଲରେ ଖାଆନ୍ତି ଅନେକ ପ୍ରକାରର ପୋଷାକ କିଣନ୍ତି ବାହାରୁ ଆସିଥିବା ଲୋକମାନଙ୍କ ଦ୍ୱାରା ଆମ ଜିଲ୍ଲାର ଅନେକ ଉନ୍ନତି ହୋଇଥାଏ ଯେଉଁ ପର୍ଯ୍ୟଟକମାନେ ଥରେ କନ୍ଧମାଳ ଜିଲ୍ଲାକୁ ବୁଲିବାକୁ ଆସନ୍ତି ସେମାନେ ଏଠାରେ ସୁନ୍ଦରତାକୁ ଉପଭୋଗ କରନ୍ତି ଆମ କନ୍ଧମାଳରେ ରାବଣଙ୍କ ସ୍ଥାପିତ ଶିବମନ୍ଦିର ଚକାପାଦ ଅଛି ସେଠାକୁ ମଧ୍ୟ ଅନେକ ପର୍ଯ୍ୟଟକମାନେ ଆସିଥାନ୍ତି କନ୍ଧମାଳ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ଅଛି ଏଠାରେ ଅନେକ ପ୍ରକାରର ସାଂସ୍କୃତିକ କାଯ୍ୟକ୍ରମ ମଧ୍ୟ ହୋଇଥାଏ ଆମ ଏ କନ୍ଧମାଳ ଅତି ସୁନ୍ଦର ଗଛଲତା ଜଙ୍ଗଲ ପାହାଡ ଝରଣା ଇତ୍ୟାଦିରେ ପରିପୂର୍ଣ ହୋଇ ରହିଛି କନ୍ଧମାଳ ଜିଲ୍ଲାରେ କେତେକ ଜଳପ୍ରପାତ ରହିଛି ସେଗୁଡିକ ହେଲା ପୁତୁଡ଼ି ପକଡ଼ାଝର ଏହି ଜଳପ୍ରପାତ ଗୁଡିକ ମନଲୋଭା ହୋଇଥାଏ ତେଣୁ କନ୍ଧମାଳକୁ ଅନେକ ପର୍ଯ୍ୟଟକ ମାନଙ୍କର ଯିବାଆସିବା ଲାଗିରହିଥାଏ ଯେଉଁ ପର୍ଯ୍ୟଟକ ମାନେ ଥରେ ଏହି କନ୍ଧମାଳ ଜିଲ୍ଲାକୁ ଆସିଛନ୍ତି ସେମାନେ ଏଠାକୁ ପୁଣିଥରେ ନଆସି ରହିପାରନ୍ତି ନାହିଁ କାରଣ ଆମ କନ୍ଧମାଳ ହିଁ ସେମିତି ମନୋଲୋଭା ହୋଇଛି